ମୁଁ ମାନ୍ୟବ୍ରତ ବିଶ୍ୱାସ ଘର ଏମ୍ ବି ଥାର୍ଟି ଏଇଟ୍ ମାଲକାନ୍ଗିରିରୁ ଆସିଛି ମୁଁ ଭୁବନେଶ୍ୱରରେ ଆସିଥିଲି ଭୁବନେଶ୍ୱର ସହର ବିଷୟରେ ମୋର କୌଣସି ଧାରଣା ନଥିଲା ମୁଁ ଗାଡ଼ିଟି ବୁକ୍ କରିଥିଲି ମୋତେ କିଛି ଜାଗା ଯିବାର ଥିଲା ସେଇ ଜାଗା ଯିବା ପାଇଁ ମୋତେ କିଛି ଜଣା ନଥିଲା

ଡ୍ରାଇଭର୍ଟି ମୋତେ ଯୋଉ ଜାଗାକୁ ଯିବାକୁ ତାହାର ସୁଲଭ ମୂଲ୍ୟ ବି ନେଲା ଏବଂ ମୋତେ ସଠିକ୍ ଜାଗାରେ ପହଁଞ୍ଚେଇଲା ସେଥିପାଇଁ ମୁଁ ଡ୍ରାଇଭର୍କୁ ଧନ୍ୟବାଦ ଅର୍ପଣ କରିବି ଏବଂ ଡ୍ରାଇଭର୍ର ବ୍ୟବହାର ପାଇଁ ବହୁତ ସାହାଯ୍ୟ କରିଛନ୍ତି ତାଙ୍କେ ମୋର କିଛି ଅଭିଜ୍ଞତା ନଥିଲା ଏ ସହର ପ୍ରତି ସେଥିପାଇଁ ଇଏ କରୁଛି ଯେ ଡ୍ରାଇଭର୍କୁ ଧନ୍ୟବାଦ ଜଣଉଛି ଆଉ ଭଡ଼ା ବି ଯେତିକି ଦରକାର ସେତିକି ହିଁ ନେଲା